ମୋ ପାଖରେ ଏକ କ୍ଲାସିକ୍ ପୁସ୍ତକ ଅଛି ଯାହାର ନାମ ହେଲା ଯାଜ୍ଞସେନୀ ଏହାକୁ ମୁଁ କିଣିଥିଲି ଏହି ପୁସ୍ତକ ଓଡ଼ିଶାର ନୁହେଁ ସାରା ଭାରତରେ ନାଁ କରିଛି ଏହାର ପ୍ରଣେତା ଥିଲେ ଆର ଲେଖିକା ଥିଲେ ପ୍ରତିଭା ରାୟ ଯେ କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ଜଣେ ଭଲ ଲେଖିକା ଭାବରେ ପୁରସ୍କାର ପାଇଛନ୍ତି ଏହାର ହାର୍ଡ଼ କପି ଏବେ ମୋ ନିକଟରେ ଅଛି ଏହାକୁ ମୁଁ ଏକ ପୁସ୍ତକ ମେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ପୁସ୍ତକ ମେଳାରୁ କିଣିଥିଲି